ଚାଷରେ ଖୋଦେଇ କାର୍ଯ୍ୟଠାରୁ ଆରମ୍ଭ କରି ଅନେକ ପ୍ରକାରରେ ପଦ୍ଧତି ପ୍ରୟୋଗ କରାଯାଇଛି ଯେନ୍ଟାକି ନଙ୍ଗଲ କୁଇଡ଼ ଗଇନ୍ତି ଟଁଘିଆ ବାରିଶ ଏଟା ଆମର ସବୁ ବ୍ୟବହାର କରାଯାଏସି ଆମକୁ ଏଇଟା ସବୁ ବ୍ୟବହାର କର୍ଲେ ସତର୍କତାଟେ ଦେଖବାର୍କେ ପଡ଼୍ସି ଆମେ ଦେଖି ଚାହିଁକରି କାମ କର୍ସୁଁ କାଣାକି ଚାଷ କାମ ହର୍ବର୍ ହେଲେନି ହ ଏବଂ ଚାଷ କାର୍ଯ୍ୟରେ ସବୁବେଳେ ସତର୍କତା ଦେଖିବାକୁ ପଡ଼୍ସି ସେଥିର୍ଲାଗି ଆମେ ଅନେକ ପ୍ରକାରର ପଦ୍ଧତି ଅବଲମ୍ବନ କରିଥାଉ ଏ ପଦ୍ଧତି ଗୁଡ଼ିକ ଆମେ ମନ ସହଯୋଗ ଦେଇକରି କାମ କରସୁଁ ଟିକେ ହର୍ବର୍ ହେଲେ

ଖତ ଖଦା ଦେବାକେ ପଡ଼୍ବା ସାର୍ ଦେବାକେ ପଡ଼୍ବା ପେନ୍ ଦେବାକେ ପଡ଼୍ବା ଆର୍ ଗଛକ ଦେଖ ଦେବାକେ ପଡ଼ୁଥିସି ଗଛ ଗୁଡ଼ିକୁ ଅହଦ ଦେଖୁଥିଲେ ତାର୍ ଖରାପ ଜିନିଷ୍ ଭଲ୍ ଜିନିଷ୍ ଜାନି ହେସି ଆଉ ଆର୍ଥରେ ଚାଷ କଲେ ଆମେ କେନ୍ତା ହିସାବରେ ତାହାକେ ଭଲ୍ସେ ରଖ୍ମା ସେଟାବି ଜାନି ହେସି ଆମକୁ ସ ବୋଲେ ତାର କାମ୍କେ ଦେଖ୍ବାକେ ପଡ଼୍ସି